ଓଡ଼ିଶାର ପାରମ୍ପାରିକ ପୋଷାକ ଏବଂ ଫେସନ୍ ଶୈଳୀକୁ ଆମର ହିନ୍ଦୁମାନଙ୍କର ବାର ମାସରେ ତେରଟା ପୂର୍ବ ସବୁ ପର୍ବରେ ଯେକୌଣସି ଲୋକ ବି ପଇସା ଥିଲେ ବି କିଣନ୍ତି ନ କିଣନ୍ତି କିନ୍ତୁ ବିଭିନ୍ନ ଲୋକ ଶାଢ଼ୀ ଟାୱଲ୍ ଧୋତି ଏବଂ କୁର୍ତ୍ତା ବି ପିନ୍ଧେ ଆଦିବାସୀ ଆଦିବାସୀ ଅଞ୍ଚଳଟା ବହୁତ